ଆମର ଓଡ଼ିଆ ଭାଷା ହଉଛି ସବୁଠୁ ବହୁତ ସରଳ ଲାଗିବ କହିବାକୁ ବି ଭଲ ଲାଗିବ ଆମ ଓଡ଼ିଆ ଭାଷା ତା'ପରେ କେଉଁଠିକି ଆମର ଓଡ଼ିଆରେ ମିଶୋଉଛନ୍ତି ଇଂଲିଶ ମିଶୋଉଛନ୍ତି ହିନ୍ଦୀ ବି ମିଶୋଉଛନ୍ତି ସେ ଏଗୁଡ଼ିକ ଭାଷାକୁ ନ ମିଶେଇକି ଆମର ଓଡ଼ିଶାରେ ମିଶେଇବାକୁ ହେଲେ ଆମର ସବୁ ସବୁ ଆମର ସରଳ ଭାଷା ଖାଣ୍ଟି ଓଡ଼ିଆ ଭାଷାଟା କହିକି ଆଗକୁ ବଢ଼େଇବାର ଅଛି କିନ୍ତୁ ଏମାନେ କଣ ସମସ୍ତ ମିଶିକି ଇଂଲିଶ କଥା ବି କହୁଛନ୍ତି ବାଙ୍ଗାଲୀ କଥା କହୁଛନ୍ତି ଅନେକ ଅନେକ ପ୍ରକାରର ମରାଠୀ ଭାଷା ସଂସ୍କୃତି ଭାଷା ଏ ଯାକ ଗୁଡ଼ିକ ବହୁତ ଗୁଡ଼ାଏ ଭାଷା ସେଗୁଡ଼ାକ ଭାଷାରେ କଥା ହଉଛନ୍ତି ଯେମିତିକି ଆମ ଓଡ଼ିଶାରେ କେମିତି ବଢ଼େଇବାକୁ ଚାହିଁଚି ଚାହୁଁଛୁ ଆମର ଓଡ଼ିଆ ଭାଷାକୁ ଓଡ଼ିଆ ହଉଚି ଆମର ମାତୃଭାଷା ଖଳି ସବୁଆଡ଼େ ଓଡ଼ିଆ ଭାଷା ହିଁ ସମ୍ପର୍କ କରଛି କିନ୍ତୁ ସେ ଏପଟେ ବି ଚାଲିଛି ବହୁତ ହି ଓଡ଼ିଆ ଏପଟେ ସମସ୍ତଙ୍କର ଓଡ଼ିଆ ଭାଷାଟା ବହୁତ ଭଲ ଲାଗେ କହିବା ପାଇଁ ବି ଭଲ ସୁଯୋଗ ଲାଗେ ଆମର ଯେମିତିକି ହିନ୍ଦୀ ଯାକ ନ ନ କହିକି ଓଡ଼ିଆ ଭାଷାଟା ସବୁବେଳେରେ ଚର୍ଚ୍ଚା ହେଇପାରେ ସେଇଥିପାଇଁ ହେଲେ ସମ ସବୁଆଡ଼େ ସମସ୍ତେ ଭାଷା ବି ଶିଖିପାରିବେ ନିଜକୁ ବି ସେମାନେ ବି ଶିଖିକି ବି ଅନୁଭୂତି କରି ପାରିବେ ଯେ ମୁଁ କିନ୍ତୁ ଓଡ଼ିଆ ଭାଷାଟା ଶିଖିଲି ମାତ୍ର ବହୁତ ମଜା ଲାଗୁଛି ଯେ ଓଡ଼ିଆ ଭାଷାଟା କହିବାକୁ ସେମାନେ ବି କହିପାରିବେ କିନ୍ତୁ ସେମାନେ ଶିଖିବାକୁ ଚାହିଁଲେ ଓଡ଼ିଆ ଭାଷାଟା ଶିଖିପାରନ୍ତି ନ ଶିଖିଲେ ଆମର ହିନ୍ଦୀ ଭାଷା ବି କହିପାରିବେ ଓଡ଼ିଆ ଭାଷା ବି କରିପାରିବେ ଇଂଲିଶ ଭାଷା ବି କରିବେ ସବୁ ପ୍ରକାର ଭାଷାକୁ ମିଶେଇଲେ ଆଉ କେବେ ବି ଶିଖିପାରିବେନି ଓଡ଼ିଆ ଭାଷାଟା ଆଉ ଯାହାହେଲେ ବି ଓଡ଼ିଆ ଭାଷାଟା ଆଉ ଟିକେ ଟିକେ ଲାଗିଲେ ବି ଓଡ଼ିଆ ଭାଷାଟା କରିବାର ଅଛି ତା'ପରେ ସେଥିପାଇଁ ହେଲେ ଆମକୁ ଆଗକୁ ବଢ଼ିବାକୁ ପଡ଼ିବ ଓଡ଼ିଆ ଭାଷାଟି